ଆମ ବଗିଚାରେ ଗଛ ଲଗାଇବା ପାଇଁ ଆମେ ଫାଷ୍ଟ ତ ଚାରା କିଣିକି ଆଣୁ ବା ନିଜେ ପକାଇଥାଉ ତ ନହେଲେ ନର୍ସରିରୁ କିଣିକି ଆଣୁ ତ ନହେଲେ ଲୋକମାନେ ଚାରା ଯେଉଁ ପକାଇଥାନ୍ତି ତାଙ୍କଠୁ କିଣିକି ଆଣୁ ଲଗାଉ ନିଜେ ବି ପକାଉ ଚାରା ଲଗାଉ ତ ସବୁ ପ୍ରକାର ପନିପରିବା ଲଗାଉ କୋବି ଆଳୁ ବାଇଗଣ କୋବି ତା'ପରେ ବାଇଗଣ ଟମାଟୋ ଇତ୍ୟାଦି ପନିପରିବା ଚାରା ଆଣୁ ଆଉ ଲଗାଉ ତ ଆମେ ଯେମିତି ହେଲେ ଜୈବିକ ଉପାୟରେ ଚାଷ କରିବା ପାଇଁ ଚେଷ୍ଟା କରିଥାଉ ନହେଲେ ସାର ପ୍ରୟୋଗ କରୁ ତ ସାର ଜୈବିକ ଉପାୟରେ ଚାଷ କଲେ କ'ଣ ନା ମାଟି ବଗିଚାର ବା ବାରିର ମାଟି ନଷ୍ଟ ହେବନାହିଁ ସେଥିପାଇଁ ଜୈବିକ ଉପାୟରେ ଚାଷ କର ବୋଲି କହନ୍ତି ତ ସାର ପ୍ରୟୋଗ କଲେ କ'ଣ ନା ମାଟି ନଷ୍ଟ ହୁଏ ବୋଲି ସାର ପ୍ରୟୋଗ କରିବାକୁ ମନା କରନ୍ତି ତ ସେଥିପାଇଁ ଆମେ ସାର ବି ପ୍ରୟୋଗ କରୁ ବା ଜୈବିକ ଉପାୟରେ ଚାଷ କରୁ ଦୁଇଟା ପ୍ରଣାଳୀରେ ଚାଷ କରୁ ତ ଗଛ ଲଗାଇ ସାରିଲା ପରେ ଚାରା ଆଣିକି ତାକୁ ସକାଳେ ବି ପାଣି ଦେଉ ତାକୁ ସନ୍ଧ୍ୟା ଟାଇମ୍ରେ ପାଣି ଦେଉ ଆଉ ଦୁଇ ଟାଇମ୍ରେ ଯଦି ପାଣି ନଦେଲେ ଗଛଗୁଡ଼ିକ ଝାଉଁଳି ପଡ଼ିବ ତ ସେଥିପାଇଁ ଦୁଇ ଟାଇମ୍ରେ ପାଣି ଦେବାକୁ ପଡ଼େ